ଆଉ ମୁଁ ତୋତେ ଡକାଇଥିଲି ଯେ ଆମର ସ୍କୁଲ୍ରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ କରାଯିବ ବୁଝିଲୁ ଫୁଟବଲ୍ ଖେଳ ପାଇଁ ବି ରଖା ହୋଇଛି ଆମ ବ୍ଲକ୍ରେ ଯେତିକି ବ୍ଲକ୍ ଅଛି ସେମାନଙ୍କୁ ସବୁ ଡକାଯିବ ମୁଁ ଚାହେଁ ମୁଁ ଆଶା କରୁଛି ଯେ ଯେହେତୁ ତୁମେ ଖେଳି ଆମ ଗାଁ ସ୍କୁଲ୍ ନାମ ଅର୍ଜନ କରି ସୁନ୍ଦର ଖେଳାଳି ଭାବରେ ପରିଗଣିତ ହେବ ଆଉ ତୁମେ ଯେଉଁ କହୁଥିଲ ବଲ୍ କଥା ବଲ୍ ପାଇଁ ବି ମୁଁ ଅର୍ଡ଼ର୍ କରିଦେଇଛି ବଲ୍ ଆସିଯିବ ତୁମେ ତୁମେ ସବୁ ପ୍ରାକ୍ଟିସ୍ କର ଆଉ ଆମ ସ୍କୁଲ୍ର ଯେଉଁ ଯେଉଁମାନେ ଭଲ ଖେଳାଳି ସେମାନଙ୍କୁ ସବୁ ଜଣାଇ ଦବ ବୁଝିଲ ଆଚ୍ଛା କହିଲୁ ଆମ କ୍ଲାସ୍ର ନା ସ୍କୁଲ୍ର କେଉଁ କେଉଁ ଭଲ ଭଲ ପିଲା ଖେଳୁଛନ୍ତି ହଁ ହଁ ଯାହା ବି ହେଉ ପି ଟି ସାର୍ଙ୍କୁ ଜଣାଇ ଭଲ ଭଲ ପିଲା ସିଲେକ୍ସନ୍ କରିବ ବୁଝିଲ ହଁ ହଁ ମୁଁ ପି ଟି ସାର୍ଙ୍କୁ ବି କହିଦେବି ବୁଝିଲ ଖେଳ କେମିତି ଭଲ ଶାନ୍ତି ଶୃଙ୍ଖଳାରେ ପରିବେଷଣ କରିବ ସେସବୁ ପି ଟି ସାର୍ ତମକୁ ଶିକ୍ଷା ଦେବେ ଭଲ ଅଛି ଆମ ଆମ ଗାଁ ଆମ ଗାଁ ସ୍କୁଲ୍ ଫିଲ୍ଡରେ ହେବ ଖେଳ ନା ଅନ୍ୟାନ୍ୟ ଖେଳ ବି ହେବ ଛୋଟ ବଡ଼ ପିଲାମାନଙ୍କ ପାଇଁ ବି ଖେଳ ସବୁ ରଖାହୋଇଛି ଆମର ଗୋଟିଏ ଫଙ୍କସନ୍ ହେଉଛି ମାନେ ସବୁ ପ୍ରକାର ଝିଅ ପୁଅ ଉଭୟଙ୍କୁ ନେଇକି ଖେଳ ଗୋଟେ ଅନୁ ମାନେ ଗୋଟେ ଖେଳର ଅନୁଷ୍ଠାନ କରିବୁ ସେଥିରେ ସମସ୍ତେ ଭାଗ ନେଇ ପାରିବେ ସଙ୍ଗୀତ ନୃତ୍ୟ ଗୀତ ସବୁ ଯାହା କିଛି ଯିଏ ଜାଣିଛି ସେ ସବୁ ପରିବେଷଣ କରିବେ ଆମର ମୁଖ୍ୟ ଅତିଥି ଯେଉଁ ଥିବେ ସେମାନଙ୍କୁ ତାଙ୍କୁ ପ୍ରାଇଜ୍ ବଣ୍ଟନ ପାଇଁ ବି ସକ୍ଷମ ହେବେ ହଁ ବଲ୍ ବଲ୍ କେତେଟା ତୁମର ଭଲ ଅଛି ନା ସବୁ ଫାଟି ଫୁଟା ଗଲାଣି ହଁ ହେଉ ମୁଁ ପି ଟି ସାର୍ଙ୍କୁ କହିକି ବଲ୍ ଆଣିଦେଉଛି

ହଁ ହଁ ସକାଳେ ତୁମେ ଆହୁରି ଭଲ ଖେଳିବା ପାଇଁ ସକାଳେ ଟିକେ ଦୌଡ଼ା ଦୌଡ଼ି ଟିକେ ପ୍ରାକ୍ଟିସ୍ କରୁଥିବୁ ତେବେ ହେଲେ ସିନା ତୁମେ ତେବେ ହେଲେ ସିନା ତୁମେ ଭଲ ଖେଳାଳି ହୋଇ ଗୋଟେ ଷ୍ଟେଟ୍କୁ ଯାଇ ପାରିବ ଆଉ ତୁମେ ଯଦି ଅଳସୁଆ ରକମ ହୋଇଯିବ ତାହେଲେ ତୁମର ନଥିବ କିମ୍ବା କୌଣସି ଗୋଟିଏ ଖେଳ ପ୍ରତି ତୁମର ଇଏ ନଥିବ ସେତେବେଳେ ତୁମେ କି କିଛି ତ ଉନ୍ନତି କରିପାରିବନି ତେଣୁ କରି ମୋ ଆଶୀର୍ବାଦ ଯେ ତୁମେ ଜିଇଁତି ଏକ୍ସର୍ସାଇଜ୍ କରିକି ତୁମର ଖେଳ ପ୍ରତି ଆଗେଇ ତୁମର ଓଡ଼ିଶା ତ ଓଡ଼ିଶା ଭାରତରେ ଯେମିତି ଭଲ ଖେଳାଳି ଭାବରେ ପରିଗଣିତ ହେବ

ମୋ କ୍ଲାସ୍ ଅଛି ଆଉ ମୁଁ ଯାଉଛି ରହିଲି ବୁଝିଲୁ